ହ୍ୟାଲୋ ହଁ ହଁ ହଁ ହଁ ହଁ ହଁ ହଁ ହଉ ହଉ ପଣ୍ଡା ବାବୁ କେତ ଦିନ ପ୍ରୋଗ୍ରାମ୍ ଆଚ୍ଛା ଆଚ୍ଛା ହଁ ହଉ ହଉ ହଉ ହଉ ଯିବି ଯିବି ଆଉ ସବୁ ଜିନିଷ ପତ୍ର ରେଡ଼ି କଲଣି କି

ନିଶ୍ଚିତ କରିବା ନା କାଇଁ କରିବାନି ଠିକ୍ ଅଛି କିଛି ଅସୁବିଧା ନାହିଁ ଯିବା ଆଉ ଏତେ ପ୍ରୋଗ୍ରାମ୍ ଯିବାନିକି ବୁଝିଲେ କି ହଁ ହଁ ହଁ ହଁ ହୋଉ ଗଲାପରେ ସେଇଟୁ ଜିନିଷି ପତ୍ର ଛକରେ ଲୋଡ଼୍ ଫୋର୍ଡ଼ କରିବା ଯିବା ଆଉ କ'ଣ ହଁ ହଁ ହଁ ସବୁ ଜିନିଷ ଲୋଡ଼୍ କରିକି ଲୋଡ଼୍ କରି ଯିବା ଆଉ

ହଉ ଆଜ୍ଞା ହଁ ହଁ ନିଶ୍ଚିିତ ନିଶ୍ଚିତ ନିଶ୍ଚିତ ବୁଝିଲ କିି କେଉଁଠି ମହେନ୍ଦ୍ର ନା ମହେନ୍ଦ୍ରଗିରି

ହଁ ହଉ ଠିକ୍ ଅଛି ହଁ ହଉ ହଁ ହଁ ହଁ